ଆମେ ଆମର ପଶୁର ଯତ୍ନ ଆମେ ନିଜେ ନେଇଥାଉ କାରଣ ଆମେ ନିଜେ ବହୁତ ଦିନରୁ ପଶୁ ରଖି ଆସୁଛୁ ଆଉ ପଶୁର ପରି ଗୁହାଳ ବହୁତ ଭଲ ଭାବେ ପରିଷ୍କାର ପରିଚ୍ଛନ୍ନତା ମଧ୍ୟ ରଖିଥାଉ ଆଉ ପ୍ରତିଦିନ ଗାଈ ପଶୁର ଗୁହାଳଟିକୁ ଆମେ ଧୋଇ ଧାଇ ଫିନାଇଲ ମାଧ୍ୟମରେ ସଫା କରି ମଧ୍ୟ ରଖିଥାଉ